ଗତ ଦଶଦିନ ହେବ ମୁଁ ଗୋଟିଏ ରେଡ୍ମିର ମୋବାଇଲ୍ କିଣିଥିଲି ଦଶହଜାର ଟଙ୍କା ଦେଇକି ରେଡ୍ମିର କ୍ୟାମେରା ଫଟୋ ବହୁତ କ୍ଵାଲିଟି ଦେଖାଯାଉଛି ଏତେ ଭଲ ଆସିବ ବୋଲିକି ମୁଁ ବିଶ୍ଵାସ ବି ନାହିଁ କରିଥାଇ ରେଡ୍ମି ମୋବାଇଲ୍ର ଚାର୍ଜ୍ ବି ବହୁତ ବଢ଼ିଆ ଯାଉଛି ମୋବାଇଲ୍ର ବ୍ୟାଟେରୀ ପାଞ୍ଚ ହଜାର ଏମ୍ଏଚ୍ ବ୍ୟାଟେରୀ ଦେଇଛି ପ୍ରାୟ ଦୁଇ ତିନି ଘଣ୍ଟା ଚାର୍ଜ ବସାଇଦେଲେ ଦୁଇ ତିନିଦିନି ପଳାଇ ଯାଉଛି ବହୁତ ବଢ଼ିଆ ଦେଇଛି ଆଉ ଡିସ୍ପ୍ଲେ ତ କହିଲେ କହିଲେ ନାହିଁ ସରେ ଡିସ୍ପ୍ଲେ ବହୁତ ଭଲ ଦେଇଛି ଗେମ୍ ଫିଲ୍ମ ଭିଡିଓ ଯେତେ ଦେଖିଲାପରେ କ୍ଵାଲିଟି ଭଲ ଆସୁଛି ଆଉ ମୋବାଇଲ୍ ଡିସ୍ପ୍ଲେ ତତ୍ବାର ନାହିଁ ଗେମିଂ ଫିଲ୍ମ ଏଡିଟିଂ ଯାହା କଲେବି ମୋବାଇଲ୍ ହ୍ୟାଙ୍ଗ୍ ନାହିଁ ହେବାର କି ମୋବାଇଲ୍ର ଡିଜାଇନ୍ ବି ବହୁତ ଭଲ ଦେଇଛି ପଡ଼ିଗଲେ ବି ଏଇଟା ଫାଟିବା ସମ୍ଭାବନା ଟିକିଏ କମ୍ ଅଛି ମୋବାଇଲ୍ଟା କିଣିକି ମୁଁ ବହୁତ ଖୁସି ଅନୁଭବ କରୁଛି